ଡ୍ରିଲ୍ ମସିନ୍ ଖରାପ୍ ହେଇଯାଇଥିବାରୁ ତାର୍ କଏଲ୍ କିଣିବାକୁ ପଡ଼ିବ ଡ୍ରିଲ୍ଟା ମେସିନ୍ ଭଲ୍ ନାହିଁ ଆରୁ ନର୍ଲାରୁ ଆଣିଥିଲି ନର୍ଲା ଦୋକାନୀ ବହୁତ୍ ଖରାପ୍ ଲୋକ ସେ ଭଲ୍ ମସିନ୍ ନଦେଇ ଖରାପ୍ ମସିନ୍ ଦେଇଥିଲା ଯାହା ଫଳରେ ମୁଁ ହଇରାଣ ହର୍କତ୍ରେ ପଡ଼ିଯାଇଛି ଏବଂ ସେ ମେସିନ୍ଟା ଫେରେଇ ଦେବାରୁ ସେ କହୁଛି ତାର୍ କଏଲ୍ ତାର୍ ଚେଞ୍ଜ୍ କରିବାକୁ ସେଥିପାଇଁ ସେ କଏଲ୍କୁ ଚେଞ୍ଜ୍ କରିବା ପାଇଁ ଦେଇଯାଇଛି ସେ ବର୍ତ୍ତମାନ୍ କଏଲ୍ ଚେଞ୍ଜ୍ କରି କରି ମୋତେ ରିଟର୍ଣ୍ଣ୍ କରିବ ପୁଣି କେବେ ସେଥିପାଇଁ ସେ ଦିନର ଅପେକ୍ଷାରେ ଅଛି ଡ୍ରିଲ୍ ଯଦି ମସିନ୍ କଏଲ୍ ଚେଞ୍ଜ୍ କଲାପରେ ଭଲ ଚାଲିବ ନାହିଁ ତାହେଲେ ନୂଆ ଡ୍ରିଲ୍ ମେସିନ୍ଟା ଆଣିବାକୁ ପଡ଼ିବ ଆଉ ଯଦି ନ ଦେଲେ ଆଉ ନେକ୍ସଟ୍ ସପ୍ତାହରେ ଡ୍ରିଲ୍ ମେସିନ୍ ଆଣିବାକୁ ନର୍ଲା ଯିବାକୁ ପଡ଼ିବ ଏତେ ହଇରାଣରେ ସିଏ ମୋତେ ରଖିଚି ଡ୍ରିଲ୍ ମେସିନ୍ର ବ୍ୟବହାର ଆଣିକରି ହେଇପାରିଲାନି ସେଥିପାଇଁ ମୁଁ ବହୁତ୍ ଦୁଃଖିତରେ ମନ ଦୁଃଖରେ ଅଛି ଆଉ